ଆମ ରାଜ୍ୟରେ ସାଂସ୍କୃତିକ କିମ୍ବା ନାଚ ଗୀତ ସବୁ ପାଇଁ ଆମ ରାଜ୍ୟରେ ବହୁତ ରାଜ୍ୟରେ ବହୁତ ଅର୍ଜନ କରିଛି ଆମ ରାଜ୍ୟ ବହୁତ ଅର୍ଜନ କରିଛି ସାଂସ୍କୃତିକ କାର୍ଯ୍ୟ କର୍ମରେ ଆମର ଆମର କଲେଜରେ ବହୁତ ଝିଅମାନେ ସାଂସ୍କୃତିକ କାର୍ଯ୍ୟକର୍ମରେ ବହୁତ ସଫଳ ହୋଇଛନ୍ତି ନାଚ ଗୀତରେ ଗୀତରେ ବହୁତ ଦେଶାତ୍ମକ ଗୀତ ବୋଲି ଆମ ବହୁତ ପରିଶ୍ରମ କରି ସେ ବହୁତ ସଫଳ ହୋଇଛନ୍ତି ସେ ବହୁତ ସଫଳ ଗୀତ ଗାଇଛନ୍ତି ଆଉ ସମ୍ବଲପୁରୀ ଡ୍ୟାନ୍ସ୍ରେ ସେମାନେ ବହୁତ ପରିଶ୍ରମ କରି ସଫଳ ହୋଇଛନ୍ତି ଓଡ଼ିଶାର ସୁନାମ ଅର୍ଜନ କରିଛନ୍ତି ଯାତ୍ରାରେ ସେ ବହୁତ ପରିଶ୍ରମ କରି ଯାତ୍ରାରେ ଅଭିନୟ କରିଛନ୍ତି ଯାତ୍ରା ଅଭିନୟ ତାଙ୍କ ଓଡ଼ିଶାରେ ଏକ ଭଲ ଅଭିନୟ ପାଲା ପାଲାରେ ଠିଆ ପାଲା ଅଭିନୟରେ ମୋ ସାଙ୍ଗ ଜଣେ ଠିଆ ପାଲା କରି ବହୁତ ଅର୍ଜନ କରିଛି ନାଚରେ ଗୋଟିପୁଅ ନାଚରେ ଆମ ଓଡ଼ିଶା ବହୁତ ବହୁତ ଖ୍ୟାତିପୂର୍ଣ୍ଣ ଅର୍ଜନ କରିଛି ଓଡ଼ିଶୀ ନୃତ୍ୟରେ ଆମ ଓଡ଼ିଶାରେ ଭୁବନେଶ୍ୱରରେ ବହୁତ ଡ୍ୟାନ୍ସ ଡ୍ୟାନ୍ସ ଓଡ଼ିଶୀ ନାଚ ସ୍କୁଲ ଅଛି ସେଥିରେ ବହୁତ ପିଲାମାନେ ସ୍କୁଲରେ ପାଠ ପଢ଼ୁଛନ୍ତି ସ୍କୁଲରେ ପାଠପଢ଼ି ଆମ ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ଓଡ଼ିଶୀ ନାଚରେ ଆମ ରାଜ୍ୟରେ ବହୁତ ପିଲା ସୁନାମ ଅର୍ଜନ କରିଛନ୍ତି ଗୀତ ଗାଇ ଆମ ଦେଶ ଆମ ଓଡ଼ିଶାର ନାମ ରଖି ବହୁତ ସୁନାମ ଅର୍ଜନ ସେଥିପାଇଁ ଆମ ଓଡ଼ିଶା ଏକ ସାଂସ୍କୃତିକ କାର୍ଯ୍ୟକର୍ମ ହୋଇଛି ସେଥିପାଇଁ ଆମ ସେଇ ପିଲାମାନଙ୍କୁ ବହୁତ ବହୁତ ଖ୍ୟାତି ଅର୍ଜନ ଖ୍ୟାତି ଅର୍ଜନ କରିଛନ୍ତି ବହୁତ ପରିଶ୍ରମ କରି ଆମ ରାଜ୍ୟର ନାମ ରଖିଛନ୍ତି ସେଥିପାଇଁ ଆମ ଓଡ଼ିଶା ସାଂସ୍କୃତିକ କାର୍ଯ୍ୟ ପାଇଁ ସୁପରିଚିତ